ହଁ ନିହାତି ଭାବେ ସ୍ୱାସ୍ଥ୍ୟ ସେବା ପରିବହନ ଶିକ୍ଷା ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଦୃଷ୍ଟି କୋଣରୁ ଗାଁ ଗହଳି ମାନଙ୍କ ଉନ୍ନତି କରିବା ପାଇଁ ସବୁଠାରୁ ନିହାତି ଭାବେ ଆଶା କରିଛି କାରଣ ଗାଁ ଗହଳିରେ ଯେତେ ଯାହା ହେଲେ ବି ମନୁଷ୍ୟ ସ୍ୱାସ୍ଥ୍ୟ ସେବା ଟା ପ୍ରଥମେ ଦରକାର ପରିବହନ ଅଧିକାଂଶ ମାତ୍ରା ବସ ମଧ୍ୟ ଗାଁ ଗହଳି ଗାଁରୁ ସହରକୁ ମଧ୍ୟ ଯୋଗାଯୋଗ ନଥାଏ ତେଣୁକରି ନିହାତି ଭାବେ କିଛି ପରିମାଣର ଆବଶ୍ୟକତା ରହିଛି ଶିକ୍ଷା ଯାହାକି ଗ୍ରାମାଞ୍ଚଳରେ ଶିକ୍ଷା ଗୁଡ଼ିକ ଅତି କମ୍ ବା ନିମ୍ନ ସ୍ଥରରେ ଥାଏ କାରଣ ଲୋକ ମାନଙ୍କୁ ଏତେ ମାତ୍ରାରେ ଜଣା ନଥାଏ ଯେ ଶିକ୍ଷାର ଆବଶ୍ୟକତା କ'ଣ ବୋଲି